ଦେଖନ୍ତୁ ଏମିତି ତ ଆମେ ପଶୁ କୌଣସି ବେପାରୀମାନଙ୍କ ଦ୍ୱାରା ଆମେ ତାଙ୍କଠୁ ଖବର ପାଇ ଏମିତି ପଶୁ କିଣା ବିକାରେ ଏମିତି ଗ୍ରାମାଞ୍ଚଳ ରେ ଆମର ଚାଲେ ଆମ ପାଖରେ ତ ଗାଈ ଅଛନ୍ତି ଆଉ ସେମାନଙ୍କ ମୂଲ୍ୟ ମଧ୍ୟ ଭଲ ପଚିଶି ହଜାର ତିରିଶି ହଜାର ଭିତରେ ଆଉ ଆଉ ରୋଜଗାର ତ ସେମିତି ଆସେ ମାସକୁ ଆଠ ହଜାର ଦଶ ହଜାର ଏମିତି ଗାଈ ପାଳନ ଦ୍ୱାରା ଆମେ ଯେହେତୁ ଦୁଇଟା ଗାଈ ଆମର ଅଛନ୍ତି ଗାଈ ପାଳନ ଦ୍ୱାରା ଆଠ ହଜାର ଦଶ ହଜାର ଆମେ ରୋଜଗାର କରୁଛୁ ସବୁ ଯାଇସାରିଲା ପରେ ଆଉ ଉନ୍ନତ କିସମର ଗାଈ ଯୋଗାଇ ଦେବାକୁ ସରକାର ଏପର୍ଯ୍ୟନ୍ତ ଏପଟେ କୌଣସି ପ୍ରକାର ପଦକ୍ଷେପ ନେଇନାହାନ୍ତି ଯଦି ସେମିତି କିଛି ପଦକ୍ଷେପ ନିଅନ୍ତେ କୌଣସି ପ୍ରକାର ବ୍ୟବସ୍ଥା କରିପାରନ୍ତେ ତାହେଲେ ଉନ୍ନତ କିସମର ଗାଈ ବି ଆମେ ଅଲଗା କିଣିପାରନ୍ତୁ ଆଉ କୌଣସି ବେପାରୀମାନଙ୍କ ସାହାଯ୍ୟ ସହଯୋଗ ନ ନେଇକି ଆମେ ସେଇଟା କରିପାରନ୍ତୁ